ଆମେ ଗୋପାଲନ କରୁ ପଶୁପକ୍ଷୀ ସମସ୍ତଙ୍କୁ ପାଲନ କରୁ ଯାହାକି ଛେଲି ମେଣ୍ଢା ଗୋରୁ ଗାଈ ଇତ୍ୟାଦି ପାଲନ କରୁ ସେମାନଙ୍କ ମଧ୍ୟରେ ରୋଗ ରୋଗରେ ବହୁତ ଗୋରୁ ଗାଈ ଆକ୍ରାନ୍ତ ହୁଅନ୍ତି ସେ ମଧ୍ୟରୁ ବହୁତ ମାରାତ୍ମକ ରୋଗ ହେଉଛି ଫାଟୁଆ ରୋଗ ଯାହାକି ଗାଈ ଗୋରୁ ଖାଇ ପାରନ୍ତି ନାହିଁ କି ଚାଲିବୁଲି ହେରା ପାରନ୍ତି ନାହିଁ ତାହାକୁ ବହୁତ ପ୍ରକାରେ ଯତ୍ନବାନ୍ କରୁ ପଶୁଡ଼ାକ୍ତରଙ୍କୁ ମଧ୍ୟ ଡ଼ାକୁ ବହୁତ ସେବା କରି କର୍ବା ସତ୍ତ୍ୱେ ସେ ଆମ ଆରୋଗ୍ୟ କରିପାରୁ ଯଦି ଆମେ ଘରେ ନଥିଲେ ମଧ୍ୟ ଆମ ଘର ଭାଇ କି ଆମ ଘର ଆଉ ପୁଅ ପୁତୁରା ସମସ୍ତେ ତାକୁ ଯତ୍ନ କରନ୍ତି ଗୋରୁ ଆମର ବହୁତ ଉପକାରରେ ଆସେ କ୍ଷୀର ଦିଏ କ୍ଷୀର ଦିଏ ତାପରେ ଗୋବର ଦିଏ ଚାଷ କାମରେ ଗଲା ଲାଗେ ସବୁ ଏମିତି ବହୁତ କାମରେ ଲାଗନ୍ତି ଛେଲି ମେଣ୍ଢାକୁ ମଧ୍ୟ ସେପରି ଫାଟୁଆ ରୋଗ ହୁଏ ତାହାକୁ ମଧ୍ୟ ବହୁତ ଯତ୍ନ କରୁ ଏମିତି ଏ ସମସ୍ତଙ୍କୁ ପାଲନ କରୁ ଗୋରୁ ଛେଲି ମେଣ୍ଢା ଇତ୍ୟାଦି ପକ୍ଷୀ ପଶୁପକ୍ଷୀ ଗଲା କିଛି ପାଲନ କରୁ